ଆପଣ ମନ୍ଦାକିନି ରାଇସ୍ ଷ୍ଟୋର୍ରୁ କହୁଛନ୍ତି ଆଜ୍ଞା ନମସ୍କାର ଆଜ୍ଞା ମୋର ଏଇ ପଚିଶ ତାରିଖରେ ଗୋଟେ ବାହାଘର ଅଛି ଯେ ଆପଣଙ୍କ ଆପଣଙ୍କ ପାଖରେ ଅରୁଆ ଉଷୁନା ଆଭାଲେବୁଲ୍ ଅଛି ନା ଉଷୁନା ଚାଉଳଟା ଆପଣଙ୍କର କେତେ କ'ଣ ରେଟ୍ ଅଛି କେତେ ଟଙ୍କା ସତୁରି ଅଶୀ ଟଙ୍କା ଆପଣ କହିଲେଣି ମୁଁ ସତୁରି ଅଶୀ ଟଙ୍କା ଚାଉଳ କେ ଜି ଦେଇକି ଆଣି ଭୋଜି କରିବି ଆପଣ ଆଉ ଟିକିଏ କମ୍ କରିଲେ ଭଲ ହୁଅନ୍ତା ଆଉ ଅରୁଆ ଚାଉଳ ରେଟ୍ କ'ଣ କେମିତି ଅଛି ରାଇସ୍ ପାଇଁ ଆଜ୍ଞା ଟିକିଏ କମ୍ କରିଲେ ଭଲ ହୁଅନ୍ତା ଆଉ ଝିଅ ବାହାଘର କରିବି ପୁଣି ଆପଣଙ୍କର ପାଖରୁ ଯଦି ଏତେ ରେଟ୍ ଦେଇ ଚାଉଳ ଦେଇକି ଯଦି ଭୋଜି କରିବି ତା'ହେଲେ ମୁଁ କ'ଣ କରିବି

ଆଉ ଖିରି ପାଇଁ ଆଜ୍ଞା ଆଜ୍ଞା ଆପଣଙ୍କ ଦୋକାନଟା ପ୍ରପର୍ ଭୁବନ ବଜାର ଉପରେ ନା ତ ଆଉ ସେ କାଳୀ ବାଜର ପାଖରୁ ଆଉ ଭିତରକୁ ନା ନାଇଁ ସେହି ଷ୍ଟାଣ୍ଡ୍ ଉପରେ ଆପଣ ସବୁବେଳେ ଦୋକାନରେ ବସିଥାନ୍ତି ନା ଆପଣଙ୍କ ପିଲା ଆପଣ କାଲି ରହିବେ

ଆଉ ଯେଉଁ ପତଳା ଚାଉଳ ଅରୁଆ ଚାଉଳ ତିନି ବସ୍ତା ନେବି କେତେ କ'ଣ ନେବେ ସେହି ହିସାବରେ ରେଟ୍ କହିଦିଅନ୍ତୁ ଆଜ୍ଞା ଆପଣ କେତେ ବେଳେ ରହୁଛନ୍ତି ଦୋକାନରେ ନା ସେମିତି ଟାଇମ୍ କିଛି ନାହିଁ ଚାଉଳ ପୁରା ଯୋଉ ପୋକ ଫୋକ ଲାଗିନି କି ପୁରା ଧଳା ହଉ ହଁ ହଉ ଆଜ୍ଞା ରହୁଛି କାଲି ତିନିଟା ବେଳକୁ ଯିବି ଆଉ ହଉ